ହଁ ମୁଁ ଗୋଟିଏ ସ୍କୁଲ୍ ରେ ଚିତ୍ର ଆଙ୍କିଥିଲି ଆଉ ସେଥିପାଇଁ ବି ପୁରସ୍କୃତ ହୋଇଛି ମୁଁ ଗୋଟିଏ ପଦ୍ମ ଫୁଲ ଆଙ୍କିଥିଲି ଆମର ପରମ୍ପରା ଅଛି ଓଡ଼ିଆମାନଙ୍କର ପରମ୍ପରା ଅଛି ପଦ୍ମଫୁଲରେ ମା' ଲକ୍ଷ୍ମୀ ଆବିର୍ଭାବ ହୁଅନ୍ତି ଆମ ଓଡ଼ିଆମାନଙ୍କର ପରମ୍ପରା ହେଉଛି ଗୁରୁବାର ଓଷା ଆଉ ଗୁରୁବାର ଓଷାରେ ମାର୍ଗଶିର ମାସ ଗୁରୁବାର ଓଷା ହୁଏ ଆଉ ସେହିଥିରେ ଆମେ ପଦ୍ମଫୁଲ ଆଙ୍କିଥାଉ ମା'ଙ୍କ ମା' ଆସିକି ସେଥିରେ ଆବିର୍ଭୁତ ହୁଅନ୍ତି ବୋଲି ଏଇଟା ଗୋଟିଏ ପରମ୍ପରା ରହିଛି ଆଉ